ବହୁତସାରା ପତ୍ରିକା ରହିଅଛି ସେଥି ମଧ୍ୟରୁ ମୋତେ ଯାହାବି ଭଲ ଲାଗେ ହେଉଛି ଦିନଲିପି ଚିତ୍ରଲେଖା କଥାନ୍ତର କାଦମ୍ବିନୀ କାହିଁକିନା ଦିନଲିପି ବହୁତସାରା ଜିନିଷ ଦିନଯାକର ଯାହା ବି ଖବର ଥାଏ ଦୈନଦିନ ଉପରେ ଯାହା ବି ନ୍ୟୁଜ୍ ଥାଏ ସେସବୁ ଦେଇଥାଏ ଚିତ୍ରଲେଖାରେ ଛୋଟ ଛୋଟ ପିଲାଙ୍କର ଚିତ୍ର ଯାହାର ଚିତ୍ର ପାଇଁ ଆଗ୍ରହ ଥାଏ ସେମାନଙ୍କର ଚିତ୍ର ତାଙ୍କ ଲେଖା ତାଙ୍କ ଶୈଳୀ ସେହି ଉପରେ ଦେଇଥାଏ କଥାନ୍ତରରେ ବିଭିନ୍ନପ୍ରକାରର ଛୋଟ ଛୋଟ ଗପ ଛୋଟ ଛୋଟ କାବ୍ୟ ଯାହାକି ଜୀବନକୁ ପ୍ରଭାବିତ କରିଥାଏ ସେଥିରୁ କିଛି ଶିକ୍ଷା ବି ମିଳିଥାଏ ଆଉ କାଦମ୍ବିନୀରେ ବିଭିନ୍ନ ଆମର ଐତିହାସିକ ସଂସ୍କୃତି ସାଂସ୍କୃତିକ କର୍ଯ୍ୟକ୍ରମ ସେହି ଉପରେ ଏବଂ ଅଭିନେତା ଅଭିନେତ୍ରୀ ଚଳଚିତ୍ର ସେହି ଉପରେ ଦେଇଥାଏ ଆଉ ମୋର ପ୍ରିୟ ହେଉଛି ଆହୁରି ବିଭିନ୍ନପ୍ରକାର ବି ଜିନିଷ ରହିଅଛି ସେଥିରେ ହେଲା ସମାଜ ସମ୍ବାଦ ଧରିତ୍ରୀ ପ୍ରମେୟ ସେସବୁ ସେସବୁ ପତ୍ରିକା ହେଉ ନ୍ୟୁଜ୍ ହେଉ ସେସବୁ ଆମକୁ ବିଭିନ୍ନ ଘଟଣା ଦୁର୍ଘଟଣା ତାହାରି ଉପରେ ଆମକୁ ବିଭିନ୍ନ ପ୍ରକାରର ଖବର ଦେଇଥାଏ ସମ୍ବାଦରେ ପିଲାଙ୍କ ସମ୍ବାଦରେ ପ୍ରାୟତଃ ସମ୍ବାଦ ସମାଜମାନଙ୍କରେ ଚାକିରି ଆମର ଧନ ସମ୍ପ ଯେଉଁ ଚାକିରି ଆଉ ବିଭିନ୍ନପ୍ରକାରର ସମ୍ବାଦ ଆଉ ଇକୋନୋମିକ୍ସ ତାହାରି ଉପରେ ଫାଇନାନ୍ସିଆଲ୍ ରିପୋର୍ଟ୍ ଉପରେ ବିଭିନ୍ନପ୍ରକାର ନ୍ୟୁଜ୍ ଦେଇଥାଏ ଆଉ ସେହିପରି ଭାବେ ଥାଏ ଇକୋନୋମିକ୍ସ ଟାଇମ୍ସ ହିନ୍ଦୁସ୍ତାନ୍ ଟାଇମ୍ସ ଅଫ୍ ଇଣ୍ଡିଆ ଯାହାକି ଦେଶ ବିଦେଶ ସବୁରି ଖବର ଆମକୁ ଦେଇଥାଏ